ସେ ମରୁଡ଼ି ହେଇଥିଲା ମରୁଡ଼ିରେ ଗଛ ଗଲେ ସବୁ ଶୁଖିଯିବ ବୋଲି ସେଥିପାଇଁ ଆଗରୁ ଗୋଟେ ବୋରିଂ ଖୋଳିଥିଲେ ବୋରିଂ ପୋତିକିରି ତା'ପରେ ଗଛରେ ଟିକେ ଟିକେ ପାଣି ଦେଲି ସବୁ ଗଛରେ ପାଣି ଦେଲି ପରିବେଶ ଟିକେ ଭଲ ହେଇଥିଲା ମରୁଡ଼ି ଚାରିଗଲା ତା'ପରେ ଆମ ଖରାପ ପରିସ୍ଥିତିରେ ଆପଣଙ୍କ କିପରି ଆପଣ ଉଦ୍ଭିଦ ପାଇଁ ଯୋଜନା ତା'ପରେ ବର୍ଷା ଦିନ ଆସିବାକୁ ବହୁତ ଗଛ ମାନଙ୍କୁ ଟିକେ ମାଟି ଦେଲି ଗଛରେ ଆଇରନ୍ ଦେଲି ତା'ପରେ ମାଟି ଦେଇକିରି ଟିକେ ଓଦା କରିଦେଲି ଗଛ ଟିକେ ଠିକ୍ ହେଲା ପରିବେଶ ଭଲ ରଖିବା ପାଇଁ